ନିର୍ବାଚନ ସମୟରେ ବହୁତ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯେମିତି ଯେଉଁ ପ୍ରଚାର ପ୍ରସାର ପାଇଁ ଯେଉଁ ଶଦ୍ଦର ବ୍ୟବହାର କରାଯାଏ ସେଇଟା ବହୁତ ହିଁ କଷ୍ଟ ଦେଇଥାଏ ଆଉ ବିଭିନ୍ନ ସମୟରେ ଭୋଟ୍ ମାଗିବା ପାଇଁ ଯେଉଁ ଲୋକମାନେ ଆସନ୍ତି ଗହଳି ଘରେ ବହୁତ ସାରା ଗହଳି କରନ୍ତି ଯାହାକି ମୋତେ ଭାରି ବିରକ୍ତ ଲାଗେ ଆଉ ବାକି ସମୟରେ କେହିବି ଆସିବେନି ଘର ଯଦି ପ୍ରଚାର ସମୟ ଆଉ ଯେଉଁ ଭୋଟ୍ ଟାଇମ୍ ହେଇଗଲା ଘରେ ପ୍ରବଳ ମାତ୍ରାରେ ଭିଡ଼ ସମସ୍ତେ ଆସିକି ନେତା ଠୁ ମନ୍ତ୍ରୀ ଯାଏ ଆସିକି ସମସ୍ତେ ପୁରା ମୁଣ୍ଡିଆ ମାରିକି ଭୋଟ୍ ଦେବେ ଏମିତି କରିବେ ସେମିତି କରିବେ ସେଇଟା ମୋତେ ଭାରି ବିରକ୍ତି ଲାଗେ ହେଥିରେ ତ ବିଭିନ୍ନ ସମୟ ଅସୁବିଧାରେ ସମ୍ମୁଖୀନ ହୋଇଛୁ ଏସବୁ ଆଉ ଭୋଟ୍ ଦେବା ସମୟରେ ଯେଉଁ ଭୋଟ୍ ପ୍ରଚାର ସମୟରେ ବାହାରକୁ ଯିବାକୁ ଭଲ ଲାଗେନି କାହିଁକି ନା ବାହାରେ ଯୋଉ ମଦୁଆ ଗୁଡ଼ିକ ମଦ୍ୟପାନ କରିକି ଥିବେ ଡ଼ର ଲାଗେ ସେସବୁ ଯିବା ପାଇଁ ବାହାରକୁ ଏଇଟା ତ ମୁଖ୍ୟ ସମସ୍ୟା ଆଉ